ମଣିଷର ଶରୀରକୁ ସୁସ୍ଥ ସବଳ ଏବଂ ନମନୀୟତାର ରରଖିବାପାଇଁ କେତେ ଗୁଡ଼ିଏ ଆସନର ଆମକୁ ଆବଶ୍ୟକ ପଡ଼ିଥାଏ ଯେମିତିକି ସିଂହାସନ ବଜ୍ରାସନ ଚକ୍ରାସନ ଶୀର୍ଷାସନ ବକ୍ରାସନ ସୂର୍ଯ୍ୟାସନ ମଇଶାସନ ଅଲମ ବିଲମ ମୁଦ୍ରାସନ ସଶକାସନ ଇଟିସି ବୋଲେ ବହୁତ ଗୁଡ଼ିଏ ଏହି ଗୁଡ଼ିକ ଆମକୁ ଆମର ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ଆମକୁ ଅରୋଗ୍ୟ ପ୍ରଦାନ କରିଥାଏ